ଆମର ଏଠାରେ ବିବାହକ ପବିତ୍ର ବନ୍ଧନ ରୂପେ ମାନିନିଆଯାଇଛି ତେଣୁ ବିବାହରେ କନ୍ୟାମାନଙ୍କୁ ବିଭିନ୍ନ ପ୍ରକାର ଉପହାର ତାଙ୍କୁ ପରିବାର ଲୋକମାନେ ଦେଇଥାନ୍ତି ଯେଭଳିକି ସୁନା ରୂପା ସବୁ ଜିନିଷ ଯେପରି ଚେନ୍ ହାର ତାପରେ ବିଭିନ୍ନ ପ୍ରକାର ଆସବାପତ୍ର ମଧ୍ୟ ଦିଅନ୍ତି ଖଟ ଆଲମିରା ଗଡ଼ରେଜ୍ ତାପରେ ଟିଭି ୱାଶିଂ ମେସିନ୍ ଫ୍ରିଜ୍ ଏସବୁ ସବୁ ମଧ୍ୟ ଦିଆଯାଏ ଆଉ ବିଭିନ୍ନ ପ୍ରକାର ଉପହାର ଭେଟି ମଧ୍ୟ ତାଙ୍କୁ ପ୍ରଦାନ କରାଯାଏ କିନ୍ତୁ ଆଜିକାଲି ଆଉ ଯୌତୁକ ପୂର୍ବରୁ ଯୌତୁକ ଦିଆ ହେବା ମାନେ ବାଧ୍ୟ ଥିଲା କିନ୍ତୁ ବର୍ତ୍ତମାନ ସରକାରଙ୍କର ବିଭିନ୍ନ ପ୍ରକାର ନିୟମ ଯୋଗୁଁ ଯୌତୁକଟା ହଟିଯାଇଛି ଯୋଉମାନେ ବି ଯୌତୁକ ଦେଉଛନ୍ତି ସେମାନଙ୍କ ପାଇଁ ବିଭିନ୍ନ ପ୍ରକାର ଦଣ୍ଡ ସରକାର ରଖିଛନ୍ତି ଏବଂ ଏ ଯୌତକ ପ୍ରଥା ବନ୍ଦ କରିବା ପାଇଁ ସେମାନେ ସରକାର ବିଭିନ୍ନ ପ୍ରକାର ଆଇନ କାଢ଼ିଛନ୍ତି ଯଦ୍ୱାରା ବର୍ତ୍ତମାନ ବିଶେଷ ଭାବରେ ଯୌତୁକ କୌଣସି ଜାଗାରେ ଦିଆହେଉଛି ଏଇସବୁ ଜିନିଷ ଦେଖାଯାଉନି ଆଉ ଆଗ ଯୌତୁକରେ ଟଙ୍କା ହେଉ ଗାଡ଼ି ଏସବୁ ଜିନିଷ ଦିଆଯାଉଥିଲା କିନ୍ତୁ ବର୍ତ୍ତମାନ ଯିଏ ଯାହାର ଇଚ୍ଛାରେ ଗାଡ଼ି ହେଉ କି ଚେନ୍ ମୁଦି କି ଟଙ୍କା ହେଉ ଯିଏ ଯହାର ଇଛାରେ ହିଁ ଦେଉଛନ୍ତି କାହାକୁ ଜବରଦସ୍ତି କରାଯାଉନି ଯିଏ ବି ଜବରଦସ୍ତି କରୁଛନ୍ତି ଯୋଉ ପୁଅ ଘର ଜବରଦସ୍ତି କରୁଛନ୍ତି ସେମାନଙ୍କୁ ବିଭିନ୍ନ ପ୍ରକାର ସେମାନଙ୍କ ଉପରେ ବିଭିନ୍ନ ପ୍ରକାର ଦୋଷାରପ୍ ଦଣ୍ଡା ଦିଆଯାଉଛି ଆଉ ଫାଇନ୍ ମଧ୍ୟ ଏଇଥିପାଇଁ ପଡ଼ୁଛି ଏବଂ ଜେଲ୍ ଯିବାକୁ ମଧ୍ୟ ପଡ଼ୁଛି ସେଥିପାଇଁ ଏବେ ବର୍ତ୍ତମାନ କୌଣସି ଜାଗାରେ ମଧ୍ୟ ଯୌତୁକ ଦିଆଯିବାର ଆଉ ଦେଖାଯାଉନାହିଁ ଯିଏ ବି କନ୍ୟାମାନଙ୍କୁ ଉପହାର ଦେଉଛନ୍ତି ସେ ଯୌତୁକ ହିସାବରେ ନୁହଁ ତାଙ୍କୁ ଏମିତି ଉପହାର ଭେଟି ହିସାବରେ ହିଁ ତାଙ୍କୁ ପ୍ରଦାନ କରାଯାଉଛି